ଆଜିକାଲିର ଯୁବପିଢ଼ିମାନେ ପାଠ ପଢ଼ିବା ସହିତ କିଛି ପାର୍ଟ ଟାଇମ୍ କାମ କରନ୍ତି ସେଥିରୁ ପଇସା ପାଇ ନିଜ କାର୍ଯ୍ୟରେ ଲଗାନ୍ତି ଏବଂ ସେମାନେ ଅନ୍ୟ କୌଣସି ଗେମ ହଉ କିମ୍ବା କିଛି ମାନେ ପ୍ରାଇଭେଟ୍ କିମ୍ବା ବେସରକାରୀ ଚାକିରୀ କରନ୍ତି ସେଥିରୁ ସେମାନେ ନିଜର ଘରକୁ ଦିଅନ୍ତି ଆଉ ସେ ପଇସା ତାଙ୍କ ଘର ଲୋକ ଦେଖିକି ବହୁତ ଖୁସି ହୁଅନ୍ତି

ସେହି ପଇସାରେ ଏମାନେ ବହୁତ କିଛି କାର୍ଯ୍ୟ କରିଥାନ୍ତି ଲୋକମାନଙ୍କୁ ମଧ୍ୟ ଏହି ମାନେ ଗେମ ଯେଉଁ ୟୁଟ୍ୟୁବ ୟୁଟ୍ୟୁବ ଦ୍ୱାରା ମଧ୍ୟ ଭିଡିଓ ପୋଷ୍ଟ କରିକି ପଇସା କମାନ୍ତି ସେ ପଇସା କୁ କିପରି ସେମାନେ ଲୋକମାନଙ୍କୁ କୁହନ୍ତି ମାନେ କେମିତି ସେମାନେ ଲୋକମାନଙ୍କୁ ଜଣେଇବେ ଯେ ଲୋକମାନେ ବି ମାନେ ତାହାଦ୍ୱାରା କିଛି ପାଇପାରିବେ ଲୋକମାନେ